ମୁଁ ପିଣ୍ଟୁ ଭାଇ କହୁଛି ହଁ ହଁ ସେମିତି ଭଲ ଆଉ ମନେ କ'ଣ ପଇଲା ପଡ଼ିଗଲା ମନେ ଆଉ ଏଠି ଏଇ ଗାଁ'ରେ ଆଉ

ତମେ ସିନା ବଡ଼୍ ଲୋକ ହେଇଗଲ ଆଉ ଗାଁ କଥା ସବୁ ମନେ ଅଛି ଟି ହଁ ହଁ ସେମିତି ଆଉ ବଗା ଅଛି ବଗା ଅଛି ଟଙ୍କା ପଚାଶ ଷାଠିଏ ହଜାର ଦିନକୁ ବେପାର କରିଛି ଟଙ୍କା ପଚାଶ ଷାଠିଏ ହଜାରେ ସେଇ ଯିଏ ପାଂଶହ ଛଅଶହ ଟଙ୍କା ବେପାର କରିପାରୁନଥିଲା ଆଉ ଆଉ ସେ ଯୁଗ ଅଛି ସିଏ କଉଠି ସେ ଉଡ଼ିଲାଣି ପଡ଼ି

ଆଉ ସବୁ ତମର ଖବର କ'ଣ ତମ ଘରର ପରିସ୍ଥିତି କ'ଣ

ଆଉ ସବୁ କ'ଣ ହଁ ହଁ ଦୀପୁ ନା ବଡ଼ ଲୋକ୍ ହେଇଗଲାଣି ବା ତା'ର ଏବେ ଟ୍ରାନ୍ସପୋର୍ଟ ବିଜନେସ୍ ଚାଲିଛି ଦିପୁନା ଯୋଉ କୁମା ଘର କଲେ ଆଉ ଆଉ ସେ ହଁ ହଁ

ଆମର ହେଇପାରୁନି ହେଇପାରିନି ଭଗବାନଙ୍କ ଭଗବାନଙ୍କର ସାଥ୍ ନାଇ ଆଉ ଭଗବାନଙ୍କ ସାଥ୍ ନାଇ ଆଉ

ଆଉ ସବୁ କ'ଣ ଖିଆପିଆ କ'ଣ ହେଇଛି ଏ ଖରାବେଳେ ଖିଆପିଆ କ'ଣ ହେଇଛି ଖରାବେଳେ

ସେଇ ପଖାଳ ତ ଆଳୁ ଭଜା ସେ ଆଳୁ ଚକଟା ଏସବୁ ମିକ୍ସଚର୍ ଇଏ ଆଉ କ'ଣ ଏଇ ତ ସଂସାର ଆଉ ନା ସିଏ ସିଏ ତାଙ୍କର ବେପାର ତାଙ୍କର ତାଙ୍କର ଯେମିତି ଆଗରୁ ଥିଲା ଏବେ ଟିକେ ଉନ୍ନତି ହେଇଛି ଯେମିତି ସମସ୍ତେ ଅଛନ୍ତି ସିଏ ସେମିତି ଅଛନ୍ତି ଆଉ କ'ଣ ବେପାରି ସିଏ ହଁ ସିଏ ଆମ ବାପ ଅଜା ଅମଳର ବେପାରି ଆଉ ତାଙ୍କ କଥା ଆଉ କ'ଣ କହି ହେବ ହଁ ସେମିତି ହଁ ହଁ ହଁ ହଁ କରିଦିଏ ହଉ ରହୁଛି ଆଉ ଆସ ଦେଖାହେଇ କୋଉଦିନ କଥା ହେବା